ଆମ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଜାଗାରେ ବିଭିନ୍ନ ଦାନ ପାଣ୍ଠି କରାଯାଇଛି ସେଥିରୁ ଦିବ୍ୟାଙ୍ଗଙ୍କ ପାଇଁ ସଂଗଠନ କରାଯାଇଥିବା ଏହି ସେଥିରେ ବହୁତ ପରିବର୍ତ୍ତନ ମଧ୍ୟ ଆଣିଥାଏ ଏଥିରେ ବିଭିନ୍ନ ପିଲାମାନେ ମଧ୍ୟ ଏଥିରେ ଉପକୃତ ହୋଇଥାନ୍ତି ଏହା ଆମ ଜିଲ୍ଲାର ଗୋଟିଏ ଭଲ ପଦ୍ଧତି କରାଯାଇଛି ଏହି ଦିବ୍ୟାଙ୍ଗ ମାନଙ୍କ ପାଇଁ ଆମର ପାଣ୍ଠିରୁ ସେମାନଙ୍କ ପାଇଁ ପଢ଼ିବା ପାଇଁ ଖର୍ଚ୍ଚ ହେଉଛି ମେଡ଼ିକାଲ ପାଇଁ ଖର୍ଚ୍ଚ ହେଉଛି ଆଉ ଯାହାର ଗୋଡ଼ ନାହିଁ ସେ ମଧ୍ୟ ଗାଡ଼ି ପାଉଛି ସାଇକେଲ ପାଉଛି ସେଇ ଟଙ୍କାରେ ସେ ପାଠ ପଢ଼ୁଛି ଏହି ଭିନ୍ନକ୍ଷମ ମାନେ ଭାବନ୍ତି ସେମାନେ ବି ଅକ୍ଷମ ନୁହନ୍ତି ସେମାନେ ବି ମାନେ ଭଲ ମଣିଷ ଭଳି ସେମାନେ ପାଠ ପଢ଼ି ବଡ଼ ବଡ଼ ଡାକ୍ତର ଇଞ୍ଜିନିୟର ହେଇ ସାରିଲେଣି ଅନ୍ଧମାନେ ବି ରେଡ଼ିଓ ଟିଭିରେ ନ୍ୟୁଜ୍ ପଢ଼ୁଛନ୍ତି ଯିଏ କନ୍ଦା ସିଏ ବି ପାଠପଢ଼ି ବଡ଼ ବଡ଼ ମଣିଷ ହେଉଛନ୍ତି ଦିବ୍ୟାଙ୍ଗ ମାନେ ଆଉ ଅକ୍ଷମ ବୋଲି ମନେ କରୁନାହାନ୍ତି ଆଶା ଆଶାମାନେ ମଧ୍ୟ ସେମାନେ ସବୁ ମେଡ଼ିକାଲ୍ର ସୁବିଧା ଯୋଗାଇ ଦେଉଛନ୍ତି କେମିତି କ'ଣ ମେଡ଼ିକାଲ୍ର ସୁବିଧା ସେମାନେ ସବୁ ରୋଗୀମାନଙ୍କୁ କହୁଛନ୍ତି ମାନେ ଡେଲିଭରି ମଣିଷକୁ ମଧ୍ୟ ସେମାନେ ଇଏ କରୁଛନ୍ତି ବଡ଼ ବଡ଼ ରୋଗ ହୋଇଥିଲେ ମଧ୍ୟ ସେମାନେ ହସ୍ପିଟାଲ୍କୁ ନେଇ ସେମାନେ ଭଲକରି ଯୋଗାଇ ଦଉଛନ୍ତି କେମିତି କ'ଣ ମେଡ଼ିସିନ୍ କେମିତି କ'ଣ ସବୁ ସୁବିଧା ପାଇପାରିବେ ଆଶା କର୍ମୀମାନେ ଆମକୁ ସେ ସୂଚାଇ ଦେଉଛନ୍ତି କୃଷି କୃଷିବି ଆଜିକାଲି ପ୍ରଣାଳୀରେ ବହୁତ ଉନ୍ନତି ହେଲାଣି କୃଷି ପାଇଁ ସରକାର ବହୁତ ମେସିନ୍ ପାୱାର ଟୁଲୁ ସବୁ କମ୍ ଋଣରେ ଦେଉଛନ୍ତି କୃଷି ପାଇଁ କମ୍ ସୁଧ ମଧ୍ୟ ଦେଉଛନ୍ତି କୃଷିରେ ମରୁଡ଼ି କୃଷି ପାଇଁ ଋଣ ଆଣିଲେ ମରୁଡ଼ି ହେଲେ ସେ ଋଣ ଛାଡ଼ କରିଦେଉଛନ୍ତି କୃଷକ ମାନଙ୍କ ପାଇଁ ବହୁତ ସୁବିଧା କରିଛନ୍ତି କୃଷକମାନେ ଅଳ୍ପ ସୁଧରେ ଋଣ ଆଣୁଛନ୍ତି ପାୱାର ଟୁଲୁ ଆଣୁଛନ୍ତି ଟ୍ରାକ୍ଟର ଅଣୁଛନ୍ତି ଏହିଭଳି ସରକାର ଆମମାନଙ୍କୁ ବହୁତ ସୁବିଧା କରିଛନ୍ତି କୃଷକ ମାନଙ୍କୁ ମଧ୍ୟ ସେଥିରୁ ବହୁ ସୁବିଧା କରିଛନ୍ତି ଆଶାମାନେ ମଧ୍ୟ ଆମମାନଙ୍କୁ ବହୁତ ସୁବିଧା କରୁଛନ୍ତି ଦିବ୍ୟାଙ୍ଗ ମାନଙ୍କ ପାଇଁ ମଧ୍ୟ ସରକାର ବହୁତ ସୁବିଧା କରିଛନ୍ତି